ଗ୍ରାମାଞ୍ଚଳରେ ସରକାରୀ ଶାସନର ସବୁବେଳେ ଅଭାବ ରହୁଛି କାରଣ ଗ୍ରାମାଞ୍ଚଳରେ ହୁଏତ ବେଶି ସରକାରୀ ସେ ଅଧିକାରୀମାନେ ରହିବାକୁ ବେଶି ପସନ୍ଦ କରନ୍ତି ନାହିଁ ସେମାନେ ସହରରେ ରହିବାକୁ ବେଶି ପସନ୍ଦ କରନ୍ତି ଯାହାଦ୍ୱାରାକି ଦୁର୍ବଳ ସରକାରୀ ସେବା ମଧ୍ୟ ରହିଛି ଏହା ପରିବେଶ ସବୁବେଳେ ଗାଁ ଗହଳି ଲୋକ କିଛି ମାନନ୍ତି ନାହିଁ ଯେଉଁଠି ସେଠି ଅଳିଆ ପକାଇଦିଅନ୍ତି ପରିବେଶ ମଧ୍ୟ ସେଥିପାଇଁ ଗୋଟିଏ ସ୍ୱାସ୍ଥ୍ୟ ଅସମାନତା କହିଲେ ଗାଁ ଗହଳିର ଯେଉଁ ଆମ ଡାକ୍ତରଖାନାମାନ ଅଛି ସେଠି ଭଲ ଡାକ୍ତର ନାହାନ୍ତି ନର୍ସ ନାହାନ୍ତି ଆମର ପରୀକ୍ଷାଗାର ମଧ୍ୟ ନାହିଁ ସେଠି ମଧ୍ୟ ସ୍ୱାସ୍ଥ୍ୟସେବା କିଛି ଭଲ ନୁହେଁ ଆଉ ରାଜନୈତିକ ଅବହେଳା କହିବାକୁ ହେଲେ ଗାଁ ଗହଳିରେ ସବୁଠୁ ବେଶି ରାଜନୈତିକ ଅଶାନ୍ତି ରାଜନୈତିକ ଲୋକମାନେ ବେଶି ଅପରାଧ ଘଟାନ୍ତି ସାମାଜିକ ଅଶାନ୍ତି ଘଟାନ୍ତି ଏହିଭଳି ଭାବରେ ଗାଁ ଗହଳିର ବିଭିନ୍ନ ପ୍ରକାର ଅସୁବିଧା ଥାଏ